ଆମ ମତରେ ଆଜ୍ଞା ମୋବାଇଲ୍ ଦ୍ୱାରା ବହୁତ ଭଲ ବି ଫେକ୍ ଆସୁଛି ଠିକ୍ ବି ଆସୁଛି ନ୍ୟୁଜ୍ ଖବରକାଗଜରେ ବି ଠିକ୍ ଆସେ ଆଉ ରେଡ଼ିଓ ତ ଆଉ ଆଜି କାଲି ଆଉ କେହି ଶୁଣୁନାହାନ୍ତି ରେଡ଼ିଓ ବି ଆଉ ଏତେ ବାଧ୍ୟମୂଳକ ଲୋକଙ୍କର କମିଗଲାଣି ଟିଭି ହେଲା ଦିନଠୁ ରେଡ଼ିଓ ଆସ୍ତେ କମି ଗଲାଣି ପ୍ରଭାବଟା ରେଡ଼ିଓଟା ଖାଲି ଶୁଣି ପାରିବୁ କିନ୍ତୁ ମୋବାଇଲ୍ ଦ୍ୱାରା ଦେଖିପାରିବୁ ଟିଭି ଦ୍ୱାରା ଦେଖିପାରିବୁ ଖବରକାଗଜ ଦ୍ୱାରା ପଢ଼ି ପାରୁଛୁ ଆଉ ଲୋମାନେ ଆସ୍ତେ ଆସ୍ତେ ରେଡ଼ିଓ ପ୍ରତି ଲୋକଙ୍କର ଆଉ ଇଏ ହେଉନି ରେଡ଼ିଓ ବି ଧାଇଁ ବିଲୋପ ହୋଇଗଲାଣି ଏବେ ସବୁଠୁ ବେଶୀ ଚାଲୁଛି ମୋବାଇଲ୍ ମୋବାଇଲ୍ ଦ୍ୱାରା ସବୁ ଦେଶ ବିଦେଶ ଖବର ସବୁ ଜାଣି ପାରୁଛି ସାଙ୍ଗେ ସାଙ୍ଗେ କିଛି ଫେକ୍ ଆସୁଛି କିଛି ବି ଭଲ ଆସୁଛି ଭଲ ଜିନିଷ ଆସୁଛି ବି ଖବରକାଗଜ ବି ଦେଶ ଦେଶ ଦୁନିଆ ଖବର ରଖିପାରୁଛୁ ଦେଖିପାରୁଛୁ ଭଲ ଲାଗେ ଆଉ